ନିଶ୍ଚିତ ଭାବେ ଓଡ଼ିଶାର କୃଷି କ୍ଷେତ୍ର ସ୍ଥାନୀୟ ଅର୍ଥନୀତି ଓ ବିକାଶରେ ବହୁ ମୂଲ୍ୟ ଯୋଗଦାନ ରଖେ ଆମର କୃଷି କ୍ଷେତ୍ରର ଉତ୍ପାଦନ କ୍ଷେତ୍ରରେ ଯେତେ ବୃଦ୍ଧି ଘଟିବ ତାହା ନିଶ୍ଚିତ ଆର୍ଥିକ ଅର୍ଥନୀତି ଏବଂ ବିକାଶରେ ସହଯୋଗ ରଖିବ ରପ୍ତାନି ସେତେ ବୃଦ୍ଧି ଘଟିବ ଏଣୁ ତାହା ସିଧାସଳଖ ଭାବେ ସ୍ଥାନୀୟ ଅର୍ଥନୀତି ଏବଂ ବିକାଶରେ ପୂର୍ଣ୍ଣ ମାତ୍ରାରେ ସହଯୋଗ ରଖିବ